ଆମର ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଓଡ଼ିଆ ଭାଷା ଆମ ଓଡ଼ିଶାର ସବୁଠାରୁ ପ୍ରାୟ ବହୁତ ସୁନ୍ଦର ଭାଷା ବହୁତ ଖୁସି ଲାଗୁଛି ଆମ ଓଡ଼ିଶାରେ ସମସ୍ତେ ଆମ ଓଡ଼ିଆ ଭାଷାକୁ ନେଇକରି ବହୁତ ଗର୍ବ କରୁଛନ୍ତି ବହୁତ ଭଲ ଲାଗୁଛି ଏହି ଆମ ଓଡ଼ିଆ ଭାଷାଟା ଆମ ଭାରତ ବା ଆମ ଓଡ଼ିଶାର ସବୁଠାରୁ ବହୁତ ଭଲ ଭାଷା ବୋଲି ଆମେ ଅନୁଭବ କରୁଛୁ